ହ୍ୟାଲୋ ପୂର୍ଣ୍ଣ ଭାଇ କହୁଛନ୍ତି ତ ହଁ ମୁଁ ସୁରାଖୁ କହୁଥିଲି ହଁ କଣ କି ଆମର ଅଟୋ ଟିକିଏ ଦରକାର ପରା ଯିବା ପୁରୁଣା କଟକ ଏ କାଲି ଆମ ସତେଇଶ ଅଠେଇଶ ତାରିଖରେ ହଁ ଆମର ଯିବେ ଘରେ ବାପା ଯିବ ମା ଯିବ ମୁଁ ଯିବି ଭାଇ ଯିବ ଆଉ ସାହିରୁ ଦୁଇ ଜଣ ତିନି ଜଣ ଖଣ୍ଡେ ଯିବେ ଏମିତି ପାଞ୍ଚ ଛ ଜଣ ଖଣ୍ଡେ ଯିବା ହଁ ମନ୍ଦିର କାମ ତ ଆଉ ସକାଳୁ ଭୋର୍ରୁ ଯିବାକୁ ପଡ଼ିବ ଟିକିଏ ଆଉ ହଁ ସକାଳ ମାନେ ଯାହା ହେଲେ ଆମକୁ ଏଠୁ ବାହାରିଲା ବେଳକୁ ପାଞ୍ଚଟା ସାଢେ ପାଞ୍ଚଟା ଛ'ଟା ଭିତରେ ବାହାରିଲେ ସାତଟା ଭିତରେ ସେଇଠେ ପହଞ୍ଚିଯିବା ଆଉ ହଁ ସେଠୁ ସାତଟା ଭିତରେ ପହଞ୍ଚିକି ଦର୍ଶନ କରିକି ଫେରିଲା ବେଳକୁ ଆମକୁ ହୋଇଯିବ ବୋଧେ ହଁ ଏଗାରଟା ବାରଟା କି କଣ ହେବ ସେଇ ଟାଇମଟା ଫେରିବା ଟାଇମଟା ଆଉ କହି ହେବନି ହଁ ଆସିଲା ବେଳକୁ ବୁଲି ବାଲିକି ସେଇପଟୁ ଆସିବା ଟିକେ ଆଉ ପଇସା ହଁ ଭଡ଼ା କଥା କିଛି କହିଲନି ଯେ ଭଡ଼ା କଥା ଭଡ଼ା କଥା ଭଡ଼ା ମେନ୍ ନା ଆରେ ଭାଇ ପଇସା ଆଜି ଭଡ଼ା ଛିଡ଼ି ନଥିବ ଗଲା ବେଳକୁ ତମେ ଅଧିକ କହିବି ମୁଁ କଣ କହିବି ସେଟା ଅସୁବିଧା ହବ ନା ହଉ ଠିକ ଅଛି ହଉ ତମେ ୟେ ୟେ କରିବନି ଦେଖ ମୁଁ ଆଉ ଅଲଗା କାହାକୁ କିଛି କହୁନି ତୁମେ ଯେମିତି ହେଲେ ଠିକ ଟାଇମରେ ପହଞ୍ଚିବ ହେଲା ତ